ହଁ ମୁଁ ଦଶଠାରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ଯେପରି ନବେ ଆଠଶହ ବୟାଅଶୀ ନଅହଜାର ତିନିଶହ ପଚିଶ ଷାଠିଏହଜାର ଦୁଇଶହ ପଇଁତିରିଶ ପାଞ୍ଚଲକ୍ଷ ତିନିଶହ କୋଡ଼ିଏ